ମୋ ଜନ୍ମଦିନକୁ ମୁଁ ଜାଣିନଥିଲି ଜନ୍ମଦିନରେ ମୋତେ ଏତେ ବଡ଼ ସର୍ପ୍ରାଇଜ ମିଳିବ ବୋଲି ମୁଁ ଯେଉଁଦିନ ଜନ୍ମଦିନରେ ମୋତେ ଘରଲୋକ ପରିବାର ବନ୍ଧୁଗଣ ରାତିରେ ସର୍ପ୍ରାଇଜ ଦେଇଥିଲେ ମୋ ମୋ ପାଇଁ ସେମାନେ କେକ୍ ମଧ୍ୟ ଆଣିଥିଲେ ଏବଂ ମୋ ପରିବାର ବନ୍ଧୁଗଣ ମଧ୍ୟ ସହିତ ମୁଁ କେକ୍ କାଟିଥିଲି ଏବଂ କେକ୍ କାଟିବା ରାତିରେ ମୁଁ ଶୋଇ ପଡ଼ିଥିଲି କିନ୍ତୁ ସକାଳୁ ଯେତେବେଳେ ଉଠିଲି ମୋର ସାଙ୍ଗସାଥି ମଧ୍ୟ ସାଙ୍ଗସାଥିମାନେ ଅଲଗା ଅଲଗା ପୋଗ୍ରାମ୍ କରିଥିଲେ ଯେଉଁଥିପାଇଁ ମୁଁ ମୋତେ ସେମାନେ ଗୋଟିଏ ଜାଗାକୁ ଡାକିଥିଲେ ସେ ଜାଗାରେ ମୁଁ ଯାଇକିରି ସେମାନଙ୍କ ସହିତ ଜାଣିନଥିଲି କି ସେମାନେ ମୋ କେକ୍ କାଟିବା ପାଇଁ ମୋତେ ଡାକିଛନ୍ତି କିନ୍ତୁ ସେଠି କେକ୍ କାଟିବା ସହିତ ଭୋଜି ଭାତର ମଧ୍ୟ ବ୍ୟବସ୍ଥା ସେମାନେ କରିଥିଲେ ଯାହା ଦେଖି ମୋତେ ବହୁତ ଖୁସି ଲାଗିଲା ସେଠି ଯାଇକିରି ମୁଁ ସେଠି ସେମାନଙ୍କ ସହିତ କେକ୍ କାଟିବା ସହିତ ଭୋଜି ଭାତରୁ ଆନନ୍ଦ ନେଲି ସେ ସାଙ୍ଗସାଥିମାନଙ୍କ ସହିତ ସେଇ ବିତେଇ ଥିବା ସମୟ ଏବଂ ବହୁତ ଖୁସିଦାୟକ ଏବଂ ରୋମାଞ୍ଚକର ହୋଇଥାଏ ସେହି ସମୟ ମଧ୍ୟରେ ଆପଣ ସାଙ୍ଗସାଥିମାନଙ୍କଠୁ ସେଇ ଖୁସି ପାଇପାରିବେ ଏବଂ ବନ୍ଧୁ ପରିବାର ମବକୁ ମଧ୍ୟ ଖୁସି ପାଇପାରିବେ ଆପଣ ମୋ ଜନ୍ମବାର୍ଷିକରେ ମୁଁ ବହୁତ ଖୁସି ହେଇଥିଲି କାରଣ ମୋତେ ସେଇ ସେଇଦିନ ମୋ ପରିବାରଙ୍କ ପରିବାର ମଧ୍ୟ ମୋତେ କେକ୍ କାଟିବା ପାଇଁ ସୁଯୋଗ ଦେଇଥିଲେ ଏବଂ ମୋ ସାଙ୍ଗସାଥି ସାଙ୍ଗସାଥି ମଧ୍ୟ ମୋ କେକ୍ କାଟିବା ଏବଂ ମୋ ଜନ୍ମବାର୍ଷିକ ସେମାନେ ମଧ୍ୟ ପାଳନ କରିଥିଲେ ମୋ ବନ୍ଧ ଓ ମୁଁ ଗୋଟଏ ବିବାହକୁ ମଧ୍ୟ ଯାଇଥିଲି ସେଠି ମୋ ଜନ୍ମବାର୍ଷିକର ପାଳନ ପାଳନ କରିବା ପାଇଁ ସମସ୍ତେ ବହୁତ ଖୁସିରେ ଥିଲେ ଏବଂ ସେଇଦିନ ସମସ୍ତେ ଜନ୍ମବାର୍ଷିକ ପାଳନ ସେଇଦିନ ହିଁ ମୁଁ ପାଳନ କରିଥିଲି ଯେଉଁଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା ମୋ ଜନ୍ମବାର୍ଷିକରେ ମୁଁ କେକ୍ କାଟିବା ସହିତ ଭୋଜିଭାତ ତ ମଧ୍ୟ ହୋଇଥିଲା ଏବଂ ମୋର ମନ ପସନ୍ଦର ସବୁ ଖାଇବା ବନା ହେଇଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା ଏବଂ ସେଇ ସ୍ମୃତିକୁ ମୁଁ କେବେ ବି ଭୁଲି ପାରିନାହିଁ କାରଣ ମୋତେ ସେମାନେ ସମସ୍ତେ ସର୍ପ୍ରାଇଜ୍ କରିଥିଲେ ଏବଂ ସେଇ ଦିନକୁ ମୁଁ କେବେବି ଭୁଲିପାରିବି ନାହିଁ ସବୁ ମୋ ମୋ ଜୀବନର ସବୁଠୁ ସ୍ମୃତିମୟ ଦିନ ଭିତରେ ସେଇ ଦିନଟି ରହିଯାଇ ରହିଯାଇଛି ଏବଂ ସେଇ ଦିନକୁ ମୁଁ କେବେବି ଭୁଲିପାରିବି ନାହିଁ